ଆଜ୍ଞା ମ୍ୟାଡାମ୍ ନମସ୍କାର ମ୍ୟାଡାମ୍ ଯୋଉ ଆପଣ ଆଜି ମିଟିଙ୍ଗ୍ ଡାକିଛନ୍ତି ଯୋଉ ମୋର ପିଲାର ଯୋଉ ପ୍ରଥମ ସେମିଷ୍ଟାର୍ର ରେଜଲ୍ଟ କେମିତି ହୋଇଛି ସେ ବିଷୟରେ ମୋତେ ଟିକିଏ ଜଣାଇ ଦିଅନ୍ତୁ ମ୍ୟାଡାମ୍ ଯୋଉ ମ୍ୟାଡାମ୍ ଯୋଉ ସାହିତ୍ୟର ଯେଉଁ ରେଜଲ୍ଟ ମୋ ପୁଅର କେମିତି ହୋଇଛି ମୋତେ ଟିକିଏ ଜଣାଇ ଦିଅନ୍ତୁ ଆଉ ମ୍ୟାଡାମ୍ ମୋର ଇଂରାଜୀରେ ମ୍ୟାଡାମ୍ କେମିତି ମାର୍କ ରଖିଛନ୍ତି ମ୍ୟାଡାମ୍ କ'ଣ ରେଜଲ୍ଟର କ'ଣ କେମିତି ଅସୁବିଧା ହେଲା କାହିଁକି ଏଁ ମୋ ପିଲା ଭଲ ରଖି ପାରିଲା ନାହିଁ ସେ ବିଷୟରେ ମୋତେ ଟିକିଏ କହିବେ ହୁଁ ଆଜ୍ଞା ମ୍ୟାମ୍ ମ୍ୟାମ୍ ସେ ଏକଜାମ୍ ପରୀକ୍ଷା ଆଗରୁ ଯୋଉ ପିଲାର ଟିକିଏ ଦେହ ଖରାପ ହୋଇଥିଲା ଦେହ ପଢା଼ପଢ଼ିରେ ଟିକିଏ ଭଲ କରିପାରିନଥିଲା ଆଉ ମ୍ୟାଡାମ୍ ତାର ଇତିହାସ ଆଉ ଭୂଗୋଳ ବିଷୟରେ ମୋତେ କୁହନ୍ତୁ କେମିତି ତାର ମାର୍କ ଆସିଛି ମ୍ୟାଡାମ୍ ଏତେ ତ କମିବା କଥା ନୁହେଁ ଆଉ ଏ ଯେମିତି ମୋ ଆମର ହଉଚି ମ୍ୟାଡାମ୍ ନାଇନଟି ପର ପରସେଣ୍ଟ୍ ହେବା ଦରକାର କୋଉ ଭଳିଆ ପିଲାମାନଙ୍କୁ ଶିକ୍ଷା ଦେଲେ ଟିକିଏ ଆଗକୁ ସେମାନେ ବଢ଼ିବେ ଅଧିକା ନମ୍ବର୍ ରଖିବେ ଆମକୁ ଟିକିଏ ଜଣାଇ ଦେଲେ ଆଜି ଯେହେତୁ ଆମେ ମିଟିଙ୍ଗ୍ ଆପଣ କରିଛନ୍ତି ଆମେ ସେ ଜାଣିବାକୁ ଆପଣ ଯେମିତି କହିବେ ଆମେ ସେଇ ଭଳିଆ କଲେ ଯାଇକି ପିଲାଟା ଆଗକୁ ବଢ଼ିପାରିବ ମ୍ୟାଡାମ୍ ତାହାଲେ କ'ଣ କରିବାକୁ ପଡ଼ିବ କ'ଣ କଲେ ଭଲ ମାର୍କ ରଖିଲେ ପିଲାମାନଙ୍କୁ ଆଜ୍ଞା ମ୍ୟାଡାମ୍ ମ୍ୟାଡାମ୍ ଆପଣଙ୍କର ସେଠି ଏ ଟିଉସନ୍ର କି କୋଚିଙ୍ଗ୍ କ୍ଲାସ୍ର ବ୍ୟବସ୍ଥା ଅଛି କି ହଁ ମ୍ୟାଡାମ୍ ସେଟା କେମିତି ପଇଶା ଟଙ୍କା କେମିତି ନେଉଛନ୍ତି ସେଟା ଟିକିଏ ଜଣାଇଦେବେ ସେଇ ଅନୁସାରେ ଆଉ ଆପଣ କେତେ ଟାଇମ୍ ଭିତରୁ କେବେଠୁ ଆପଣ ଆରମ୍ଭ କରିବେ ସେଟା ଟିକିଏ ଆପଣ ଆମକୁ ଜଣାଇଦେଲେ ଆମେ ଆପଣ ଆମ ପିଲାକୁ ଆପଣଙ୍କ ପାଖକୁ ପଠାଇବୁ ମ୍ୟାଡାମ୍ ଏ ଏଇ ସେ ଫାଷ୍ଟ୍ ସେମିଷ୍ଟାର୍ ପିଲା ଯେମିତି ଖରାପ କଲା ପିଲାର ଆମର ମନଦୁଃଖ ହେଲା କିନ୍ତୁ ଆଗାମୀ ସେ ଯୋଉ ସେମିଷ୍ଟାର୍ଗୁଡ଼ାକ ସେ ଅନୁସାରେ ପିଲାମାନଙ୍କୁ ପ୍ରିପେୟାର୍ କଲେ ଭଲ ନ ନମ୍ବର୍ ରଖିଲେ ଆମକୁ ବି ଟିକିଏ ଖୁସି ଲାଗିବ ସେ ଅନୁସାରେ ସେଥିପାଇଁ ଆମେ କହୁଛୁ ଆପଣଙ୍କ ପାଖରେ ଟିଉସନ୍ ସହିତ କୋଚିଙ୍ଗ୍ ବି ଦେଇଦେବୁ ତାପରେ ସେମତି ପିଲାର ଭଲ ମାର୍କ ଏଇଥର କୋଉଟି ସେଭେନଟି ପରସେଣ୍ଟ୍ ଆସିଛି ଥାର୍ଟି ପରସେଣ୍ଟ୍ ଆସିଛି ଏମିତି ସବୁ ସବୁ ଇଏ ଗୁଡ଼ାକ ନାଇନଟି ପରସେଣ୍ଟ୍ରୁ ଅଭ ଅଧିକା ହେବା ଦରକାର

ଆଜ୍ଞା ମ୍ୟାମ୍ ଠିକ ଅଛି ମ୍ୟାମ୍ ଧନ୍ୟବାଦ ପିଲାଟାକୁ ତାହାଲେ ପଠେଇବୁ ଆପଣଙ୍କ ଟାଇମ୍ରେ ହଁ ଠିକ ଅଛି ମ୍ୟାମ୍